ବ୍ୟାୟାମ କରିବା ସବୁ ମଣିଷଙ୍କ ପାଇଁ ଭଲ ଅଟେ ଏବଂ ମୁଁ ବି ବ୍ୟାୟାମ କରିବାକୁ ବହୁତ ଭଲ ପାଏ ଆଉ ପ୍ରତିଦିନ ବ୍ୟାୟାମ କରିବାକୁ ଯାଏ ଆଉ ବ୍ୟାୟାମ କରିବା ସମୟରେ ମୁଁ ପାଣି ଟିକେ ପିଏ କାରଣ ମୋ ଦେହ ଗରମ ହେଲେ ମୁଁ ଆଉ ଭଲ ଭାବରେ ମୁଁ ବ୍ୟାୟାମ କରିପାରିବି ଏବଂ ମୋ ଦେହକୁ ସୁସ୍ଥ ରଖିପାରିବି ବ୍ୟାୟାମ କରିବା ଯୋଗୁଁ ଦେହଟା ବହୁତ ସୁସ୍ଥ ରୁହେ ଏବଂ ବ୍ୟାୟାମ କରିବା ସମସ୍ତଙ୍କ ପାଇଁ ଭଲ ଅଟେ ଆଉ ବ୍ୟାୟାମ କରି ସାରିଲା ସମୟରେ ଚୁଡ଼ା କଦଳୀ ଚିନି ଏବଂ ପାଣିକୁ ଚକଟିକି ପହଁରିବା ପହଁରିବାକୁ ଯିବା ଦରକାର